ଆଜ୍ଞା ଆମର ସେତେବେଳେ ଇଏ ଚାଟଶାଳୀଠୁ ଆଉ ଗୋଟିଏ ସ୍କୁଲ୍କୁ ଚାଟଶାଳୀରେ ପଢ଼ୁ ଚାଟଶାଳୀରୁ ଯାଇକି ହେଟି ପାଠ ପଢ଼ୁ ପା ସ୍କୁଲ୍କୁ ବହୁତ ପିଲାଙ୍କୁ ଜଣେ କିମ୍ବା ଦୁଇ ଜଣ ମାଷ୍ଟର୍ ସମୁଦାୟ ହେଟି ପାଠ ପଢ଼ାର ବହୁତ ଟିକେ ବ୍ୟତିକ୍ରମ ସେତେବେଳେ ବି ସେମିତି ଢ଼ାଞ୍ଚା ଥିଲା ଏବେ ତ ସରକାର ବିଭିନ୍ନ ପ୍ରକାର ସୁବିଧା ପାଖାପାଖି ସବୁ ଇସ୍କୁଲ୍ଫିସ୍କୁଲ୍ ଖୋଲି ଦେଲାଣି ବିଭିନ୍ନ ପିଲା ବିଭିନ୍ନ ଆଡ଼େ ଯାଇକି ପାଠସାଠ ସେତେବେଳେ ଏତେ ନଥିଲା ତାପରେ ଏବେ ସରକାର କେଉଁ ପିଲାଙ୍କୁ ସାଇକେଲ୍ ଦେ ବେ କେଉଁ ପିଲାଙ୍କୁ ପଇସା ପତ୍ର ଆକାରରେ ଏମିତି ହେବା ଦ୍ଵାରା ଆମେ ଏବେ ସବୁ ପିଲା ଶିକ୍ଷିତ ହୋଇଗଲେଣି ଆମେ ବି ସେତେବେଳେ ଯେମିତି ପଢ଼ୁଥୁନୁ କିନ୍ତୁ ବହୁତ ଅସୁବିଧାରେ ଏତେ ଇଏ ନଥିଲା ଏବେ ସବୁ ପ୍ରକାର ଇଏ ହୋଇକି ପିଲାମାନେ ଶିକ୍ଷିତ ହେଲେଣି ବହୁତ ଭଲ ଭଲ ପିଲା ବି ସ୍କୋଲାର୍ ପିଲା ବାହାରିଲେଣି ଆଉ ଏମିତି ଆଜ୍ଞା ଢ଼ାଞ୍ଚାରେ ଚାଲିଛି ଆଉ ଆଉ ଅଧିକ କଣ କହିବି